ବୈଷୟିକ ଜ୍ଞାନ କୌଶଳ ଉନ୍ନତି ଆମ ଜୀବନକୁ ବହୁତ ସହଜ କରିଦେଇଛି ଆମେ ଯେପରି ଆଗରୁ ବିଞ୍ଚିଣାରେ ବିଞ୍ଚି ହେଉଥିଲେ ଏବେ ଫ୍ୟାନ୍ ଆସିଲାଣି ଆମେ ଆଗରୁ ଶିଳରେ ବାଟୁଥିଲେ ଏବେ ଗ୍ରାଇଣ୍ଡର୍ ଆସିଗଲାଣି ଏପରିକି କୃଷି କ୍ଷେତ୍ରରେ ମଧ୍ୟ ଯେପରି ଆମେ ଆଗରୁ ହଳ ଲଙ୍ଗଳ କରୁଥିଲେ ଏବେ ଟ୍ରାକ୍ଟର୍ ଆସିଗଲାଣି ମାନେ ବହୁତ ସହଜ ହୋଇଯାଇଛିି ଲୋକମାନଙ୍କ ପାଇଁ ଲୋକମାନେ ଘରେ ବସିି ଘରେ ବସି ମଧ୍ୟ ସେମାନଙ୍କର ଆବଶ୍ୟକତା ପରିପୂର୍ଣ୍ଣ କରିପାରୁଛନ୍ତି ବହୁତ ଉନ୍ନତି କଲାଣି ଆମ ଦେଶ ବହୁତ ଆଗକୁ ଗଲାଣି ଧନ୍ୟବାଦ